ଓଡ଼ିଶାରେ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ଲ୍ୟାଣ୍ଡମାର୍କ ସ୍ମାରକୀ ରହିଛି ଆମ ଓଡ଼ିଶାରେ ହଜାର ହଜାର ବର୍ଷର ଇତିହାସ ଦବିକି ରହିଛି ଓଡ଼ିଶାର ହଜାର ହଜାର ବର୍ଷା ତଲର ଧର୍ମ ଓ ସଂସ୍କୃତି ଆମେ ପାଇଥାଉ ଓଡ଼ିଶାରେ ଭିନ୍ନ ଭିନ୍ନ ପ୍ରକାରର ଧର୍ମ ଦେଖା ଯାଇଥାଏ ଯେପରିକି ଜୈନ ଧର୍ମ ବୌଦ୍ଧ ଧର୍ମ ହିନ୍ଦୁ ଧର୍ମ ଏହିପରି ଭାବରେ ଅନେକ ଧର୍ମର ଲୋକ ବସବାସ କରନ୍ତି ତେଣୁକରି ଓଡ଼ିଶା ଗୋଟେ ଧର୍ମ ନିରପେକ୍ଷ ରାଷ୍ଟ୍ର ବୋଲି କୁହାଯାଇଥାଏ ତ ତା' ହିସାବରେ ମଧ୍ୟ ଭିନ୍ନ ଭିନ୍ନ ଐତିହାସିକ ସ୍ଥଳୀ ମଧ୍ୟ ରହିଛିି ସେଥିମଧ୍ୟରୁ ଯେନ୍ଟାକି ଅଛି ଆମର କୋଣାର୍କର ସୂର୍ଯ୍ୟ ମନ୍ଦିର ଗୋଟେ ଅନ୍ୟତମ ଅଟେ ଯାହାକି ବିଶ୍ୱ ସ୍ତରରେ କାଣା ଖ୍ୟାତି ନାମ ଅର୍ଜନ କରିଛି ଅନ୍ୟ ଏକ ଐତିହାସିକ ପୀଠସ୍ଥଳୀ ହେଉଛି ପୁରୀର ଜଗନ୍ନାଥ ମନ୍ଦିର ଏଠିକାର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ ଅଟେ ହଜାର ହଜାର ଲକ୍ଷ ଲକ୍ଷ ଲୋକ ଏହି ରଥଯାତ୍ରା ଦେଖିବା ପାଇଁ ବିଶ୍ୱ ସ୍ତରରେ ଏଟାକୁ ଆସିଥାନ୍ତି ଯାହାକି ଗୁଡ଼େ ବିଶ୍ୱସ୍ତରୀୟ ମେଳା ହିସାବରେ ପାଳନ କରାଯାଇଥାଏ ବାରବାଟୀ ଦୁର୍ଗ ମଧ୍ୟ ଐତିହାସିକ ସ୍ଥଳୀ ମଧ୍ୟରେ ଗୋଟେ ଅନ୍ୟତମ ଗୋଟେ ଏହା କଟକର କଟକରେ ଅବସ୍ଥିତ ଅଟେ ଏହି ବାରବାଟି ଦୁର୍ଗରେ ଅନେକ ଐତିହାସିକ ଦବିି ରହିଛନ୍ତି ଐତିହାସିକ ପିଣ୍ଡ ଅଛି ଯାହାକି ଆମେ ପୁରାଣ ଇତ୍ୟାଦି କିଛିରୁ ଜାଣିପାରଥାଉଁ ତ ଏପରି ଭାବରେ ଆମ ଓଡ଼ିଶାରେ ଅନେକ ଧର୍ମର ଲୋକ ବସବାସ କରନ୍ତି ଅନେକ ପ୍ରଜାତିର ଲୋକ ବସବାସ କରନ୍ତି ତେଣୁକରି ଇତିହାସ ଗୋଟେ ହେଉଛି ଧର୍ମ ଓଡ଼ିଶା ଗୋଟେ ହେଉଛି ଧର୍ମ ନିରାପେକ୍ଷ ରାଷ୍ଟ୍ର କୌଣସି ଧର୍ମକୁ ସେ ପ୍ରୋତ୍ସାହନ ଦିଏ ନାହିଁ କିମ୍ବା କାହାକୁ ଧର୍ମ ଗ୍ରହଣ କରିବା ପାଇଁ ମନା ମଧ୍ୟ କରେ ନାହିଁ ତେଣୁକରି ଓଡ଼ିଶାକୁ କହିବା ଆମେ କ'ଣ ଧର୍ମ ନିରପେକ୍ଷ ରାଷ୍ଟ୍ର ତ ଓଡ଼ିଶାରେ ଅନେକ ଗୁଡ଼ିଏ ଧର୍ମର ଲୋକ ବସବାସ କରିଥାନ୍ତି